ଓଡ଼ିଶାରେ କୃଷିକୁ ସାଧାରଣତଃ ଦୁଇ ଭାଗରେ ବିଭକ୍ତ କରାଯାଇଛି ଗୋଟିଏ ହେଲା ଖରିଫ ଋତୁ ଆଉ ଗୋଟିଏ ହେଲା ରବି ଋତୁ ଗ୍ରୀଷ୍ମ ଦିନେ ଖରିଫଋତୁ ବା ଖରିଫ ଫସଲ କରାଯାଇଥାଏ ଧାନ ଗହମ ଆଖୁ ଏସବୁ ଏବଂ ବିଭିନ୍ନ ପ୍ରକାର ହରଡ଼ ମୁଗ ଏସବୁ ଚାଷ କରାଯାଇଥାଏ ଗ୍ରୀଷ୍ମଦିନେ ଶୀତଦିନକୁ ରବିଋତୁ ବୋଲି ଗଣନା କରାଯାଇଥାଏ ଏହି ରବିଋତୁରେ ଆମେ ବିଭିନ୍ନ ପ୍ରକାର ଡାଲି ଜାତୀୟ ଏବଂ ପନିପରିବା ଜାତୀୟ ଫସଲ କରିଥାଉ ଏବଂ ଫୁଲ ଚାଷ ମଧ୍ୟ କରିଥାଉ ଗ୍ରୀଷ୍ମଦିନେ ଜଳାଭାବରୁ ବୃକ୍ଷ ଗୁଡ଼ିକ ସୁପ୍ତ ହୋଇଯାନ୍ତି ବା ଦିନକୁ ଦିନ ଶୁଖି ନଷ୍ଟ ହୋଇଯାଏ ସେଥିପାଇଁ ଗ୍ରୀଷ୍ମଦିନେ କମ ଜଳ ଆବଶ୍ୟକ କରୁଥିବା ଫସଲ ଆମେ କରିବା ଶୀତଦିନେ କିନ୍ତୁ ଅଧିକାଂଶ ପନିପରିବାରେ ବା ବିଭିନ୍ନ ଫସଲରେ ପୋକ ରୋଗ ପୋକ ଇତ୍ୟାଦି ଲାଗିଥାନ୍ତି ବା ଫସଲକୁ ନଷ୍ଟ କରିଥାନ୍ତି ବିଭିନ୍ନ ରୋଗ ମଧ୍ୟ ଆସିଥାଏ ଏହାକୁ ରୋକିବା ପାଇଁ ଆମେ ବିଭିନ୍ନ ରାସାୟନିକ ଔଷଧ ଏବଂ କୀଟନାଶକ ଔଷଧକୁ ମଧ୍ୟ ବ୍ୟବହାର କରିବାକୁ ପଡ଼ିବ ଶୀତଦିନେ ବିଭିନ୍ନ ରଙ୍ଗର ବିଭିନ୍ନ ବର୍ଣ୍ଣର ଫୁଲ ମଧ୍ୟ ଚାଷ କରାଯାଇଥାଏ